ଆମ ଅଞ୍ଚଳରେ ବିଭିନ୍ନ ବା କେତେ ଗୁଡ଼ିଏ ପାରମ୍ପରିକ ଖେଳଗୁଡ଼ିକ ମଧ୍ୟ ଆମେ ଖେଳିଥାଉ ଯାହା ଭିତରୁ ଗୋଟେ ହେଉଛି କବାଡ଼ି କବାଡ଼ି ଖେଳରେ ଦୁଇଟି ଦଳ ହୋଇଥାଏ ଦୁଇଟି ଦଳରେ ଛଅ ଛଅ ଜଣ ଛଅ ଛଅ ଜଣ ଲେଖାଁ ଖେଳାଳି ପ୍ରତିଯୋଗୀ ପ୍ରତିଯୋଗୀତା ଗ୍ରହଣ କରିଥାନ୍ତି ଏବଂ ସେ ଖେଳ ହେଇଥାଏ ମଝିରେ ଗୋଟେ ଗାର ପଡ଼ିଥାଏ ଯାହାକୁ ଛୁଇଁଲେ ଯାହାକୁ ଛୁଇଁକି ଗୋଟେ ଦଳ ତା'ର ବିପରୀତ ଦଳ ମୋ ପାଖକୁ ବା ବିପରୀତ ପ୍ରତିଯୋଗୀ ପାଖକୁ ଯାଆନ୍ତି କବାଡ଼ି କବାଡ଼ି କହିକି ଏବଂ କବାଡ଼ି ଖେଳର ତା'ର ନିୟମ ହେଉଛି ଜଣେ ପ୍ରତିଯୋଗୀ ଯିଏ କବାଡ଼ି କବାଡ଼ି କହିକି ଅନ୍ୟ ଦଳକୁ ଯାଇଥିବ ସେ ଦଳର ଲୋକମାନେ କ'ଣ କରିବେ ବା ପ୍ରତିଯୋଗୀ ମାନେ କ'ଣ କରିବେ ନା ଯେ ଆପ ଯୋଉ ଆମ ଏପଟ ଦଳରୁ ଯିଏ ଯାଇଥିବ ତାଙ୍କୁ କ'ଣ କରିବେ ନା ଧରିବାକୁ ଚେଷ୍ଟା କରିବେ ଏବଂ ନ ଧରିପାରିଲେ ତ ଛୁଇଁକି ଯଦି ଛାଡ଼ିଦେବେ ସିଏ ସେ ଖେଳରୁ ଆଉଟ୍ ହେଇଯିବେ ଏବଂ ତାଙ୍କ ଖେଳର ଜଣେ ତାଙ୍କ ସେପଟ ଦଳର ଜଣେ ପ୍ରତିଯୋଗୀ ଏପଟ ଦଳକୁ ଆସିକି ଜଣକୁ ଛୁଇଁଲେ ସେ କ'ଣ କରିବେ ନା ସେ ପ୍ରତିଯୋଗୀତାରୁ ବାହାର ହେଇଥିବା ସେ ଖେଳାଳିଟି କ'ଣ କରିବେ ନା ଫେରେ ଆସିକି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବ କବାଡ଼ି ଖେଳ ହଉଚି ସବୁଠାରୁ ଏକ ନିଆରା ଖେଳ ଯାହା ଖେଳରେ ମଧ୍ୟ ବହୁତ ଗୁଡ଼ିଏ ଜିନିଷ ଥାଏ ସମସ୍ତେ ଏହାକୁ ଖେଳିଥାନ୍ତି ଏହି ଖେଳରେ ମଧ୍ୟ ରାଗରଷା ସହମତି ମଧ୍ୟ ରହିଥାଏ ଏହି ଖେଳରେ ବହୁତ ମଧ୍ୟ ଇଏ ରହିଥାଏ ଏ ଖେଳ ମଧ୍ୟ ରାଜ୍ୟ ସ୍ତରରେ ଜିଲ୍ଲା ସ୍ତରରେ ବ୍ଲକ୍ ସ୍ତରରେ ମଧ୍ୟ ଏ ଖେଳ ହୋଇଥାଏ ଏବଂ ଏହି ଖେଳରେ ବି ଆମେ ସେମାନେ ଯାଇକି ବହୁତ କାମ କରୁଛୁ ନା ପ୍ରତିଯୋଗୀତା ବି ପ୍ରଥମ ହେଇଛୁ ତା'ପରେ ଆମକୁ ପ୍ରାଇଜ୍ ମଧ୍ୟ ଅର୍ଥ ରାଶି ହିସାବରେ ଆମକୁ ବି ପ୍ରଦାନ କରାଯାଇଛି ଆଉ ଗୋଟେ ଖେଳ ହେଉଛି ପାରମ୍ପରିକ ଖେଳ ହେଉଛି ଲୁଚକାଳି ସେ ସେ ଖେଳରେ କୌଣସି ବି ମେମ୍ବର୍ କି ଲିମିଟ୍ କୌଣସି ଲିମିଟ୍ ନଥାଏ ଯିଏ ଚାହିଁବ ଯେତେ ଚାହିଁବ ଯେତେ ପ୍ରତିଯୋଗୀ ଆସିଲେ ଖେଳାଇ ପାରିବେ ତାଙ୍କ ଭିତରେ ଟସ୍ ପଡ଼ିବ ଜଣେକି ଚୋର ହେବ ସେଇ ଚୋର ହେବ ଯିଏ ଚୋର ହେବ ସେ ତା ତାଙ୍କର ଅଛି ଶହେ ଯାଇ ଗଣିବ ଏବଂ ଅନ୍ୟ ଯେତିକ ପ୍ରତିଯୋଗୀମାନେ ରହିଲେ ସେମାନଙ୍କୁ ନା ଯାଇକି ଲୁଚିବାକୁ ଚେଷ୍ଟା କରିବେ ସିଏ ଚୋର ହେଇଥିବ ସେ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିବେ ଅନ୍ୟ ଯେତେ ମାନେ ଲୁଚିଥିବେ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିବ ଯାହାକୁ ପ୍ରଥମେ ଖୋଜିଥିବ ତା'କୁ କରିଥିବ ଠିକ୍ ବୋଲି କହିଥିବ ଯାହାଫଳରେ କ'ଣ ହେବ ତା ଯଦି ସେ ସମସ୍ତଙ୍କୁ ଚୋର କରିବ ସମସ୍ତଙ୍କୁ କହିଥିବେ ସେଇ ପ୍ରଥମ ଯାହାକୁ କହିଥିବ ସେଇ ବ୍ୟକ୍ତିଟି ଚୋର ହେବ ଏବଂ ଯଦି ସେ ସମସ୍ତଙ୍କୁ ନ କହିପାରେ ଜଣେ ମଧ୍ୟ କ'ଣ କରିଥାଉ ରେଷ୍ଟ୍ ଦେଇଦିଏ ରେଷ୍ଟ୍ କଲେ ସେ କ'ଣ ଯେ ନା ସେ ବ୍ୟକ୍ତିଟି ହାରିଯିବ ଏବଂ ସେଇ ଚୋରଟା ଫେରେ ଯିବ ଚୋର ହେବାକୁ ଏଇଟା ହେଉଛି ଆମର ଲୁଚକାଳି ଖେଳ ଖେଳ ଯେ ଏହାର କୌଣସି ନିୟମ ବି ମଧ୍ୟ ନଥାଏ ଆଉ ଗୋଟେ ଖେଳ ହେଉଛି ଦୌଡ଼ ଦୌଡ଼ ହେଉଛି ଏଇଥିରେ ବି କିଛି ନଥାଏ ଏଇଥିରେ ସମସ୍ତେ ଯିଏ ଚାହିଁବ ସିଏ ଖେଳିପାରିବେ ଏବଂ ଚୋର ହେଇଥିବା ବ୍ୟକ୍ତିଟି ଯାହାକୁ ପ୍ରଥମ ମାଡ଼ ଦେବ ସେ ହେଇଥିବ ଚୋର ଆଉ ଗୋଟେ ହେଉଛି ଖଖୋ ଖଖୋ ମଧ୍ୟ ଆମେ ବାର ଜଣିଆ ଖେଳୁ ଖୋଖୋ ଜଣେ ଖୋଖୋରେ ଦୁଇଟା ଟିମ୍ ଥାଆନ୍ତି ଖୋଖୋ ଦୁଇ'ଟା ଟିମ୍ ଥାଆନ୍ତି ଗୋଟେ ଟିମ୍ ଖେଳନ୍ତି ଆଉ ଗୋଟେ ଟିମ୍ ବସନ୍ତି ଯୋଉ ଯୋଉ ଗୋଟେ ଟିମ୍ ବସନ୍ତି ସେ ତା ଭିତରୁ ଜଣେ ମଧ୍ୟ ଜଣ ତାଙ୍କ ଖେଳାଳିଙ୍କୁ ମୁଣ୍ଡ ଛୁଇଁ ସମସ୍ତଙ୍କୁ ଗୋଡ଼ାନ୍ତି ଯାହାଫଳରେ ସେ ପାରିଲେ ଯାହାକୁ ଛୁଇଁବେ ସେ ଚୋର ହେବେ ଯେ ଯାହାକୁ ନ ଛୁଇଁବ ଯାହାକୁ ନ ଛୁଇଁବେ ସେ ଚୋର ହେବ ନାହିଁ ସେ ଟିମ୍ ହାରିଯିବେ ଏବଂ ସେ ଟିମ୍ ଆଗକୁ ଯିବାକୁ କାର୍ଯ୍ୟକାରୀ ହୋଇପାରିବେ ନାହିଁ ସେହି ଫଳରେ ଖୋଖୋ ମଧ୍ୟ ଆମ ବ୍ଲକ୍ ସ୍ତରରେ ଜିଲ୍ଲା ସ୍ତରରେ ଏବଂ ରାଜ୍ୟ ସ୍ତରରେ ଖେଳା ହୋଇଥାଏ ଏବଂ ଆମେ ମଧ୍ୟ ଏ କେତେ ଜଣ ଅର୍ଥ ରାଶି ପ୍ରଦାନ କରୁଛୁ ଏବଂ ଟ୍ରଫି ମଧ୍ୟ ଆମ ଅଞ୍ଚଳକୁ ଆଣିଛୁ ଆଉ ଏମିତି ବିଭିନ୍ନ ଖେଳ ଅଛି ରୁମାଲ୍ ଚୋରି ରୁମାଲ୍ ଚୋରିରେ କୌଣସି ଲିମିଟ୍ ନଥାଏ ପ୍ରତିଯୋଗୀ ମାନଙ୍କର କୌଣସି ଲିମିଟ୍ ନଥାଏ ତାଙ୍କ ବିଷୟରେ ଉପଦେଶ ପଢ଼ିକିରି ଚୋର ବଛାଯାଇଥାଏ ସେ ଚୋର କ'ଣ କରିବ ନା ସମସ୍ତେ ଗୋଲ୍ ହେଇକି ଗୋଟେ ଜାଗାରେ ବସିବେ ଛାଡ଼ି ହେଇ ଛାଡ଼ିିକି ବସିବେ ଚୋର କ'ଣ କରରେ ରୁମାଲ୍ ଧରିକିରି ସେ ବସିଥିବା ଯେତିକ ସମସ୍ତ ମେମ୍ବର୍ମାନଙ୍କର ପଛରେ ରୁମାଲ୍ ଥୋଇବ ଏବଂ ତା'କୁ ମାରିକି ଦୌଡ଼ିବ ମାରିକି ଦୌଡ଼ିବ ଏବଂ ଯାହା ପଛରେ ରୁମାଲ୍ ଥୁଆ ହୋଇଛି ସେ ବ୍ୟକ୍ତିଟି ସେ ପ୍ରତିଯୋଗୀଟି ଆସି ସେ ରୁମାଲ୍କୁ ଧରିକି ଯଦି ସେ ମାଡ଼ ଦେଇଥିବା ବ୍ୟକ୍ତିକୁ ଛୁଇଁ ଦିଏ ତାହେଲେ କ'ଣ ହେଇଯିବ ନା ସେ ଚୋର ହେଇଯିବ ଯଦି ସେ ଚୋର ନ ହେଇପାରିବି ଯଦି ନ ଛୁଇଁ ପାରିବ ସେ ଫେରେ ଚୋର ହେବ ସେ ବ୍ୟକ୍ତିଟି ରୁମାଲ୍ ପାଖରେ ଯାହା ପାଖେଥିବ ସିଏ ଚୋର ହେବ ଯଦି ସେ ରୁମାଲ୍ ଯାହା ପାଖେ ହେଇଥିବ ଯିଏ ଯାହାକୁ ଯିଏ ଯାହାକୁ ଥୋଇଥିବ ସିଏ ଯଦି ତାକୁ ଛୁଇଁଦେବ ତାହେଲେ ସେ ଚୋର ହେଇଥିବ ନହେଲେ ସିଏ ଚୋର ହେଇପାରିବ ନାହିଁ ରୁମାଲ୍ ଯାହା ପାଖରେ ଥୁଆ ହେଇଥିବ ସେ ବ୍ୟକ୍ତିଟି ଉଠିକି ଦୌଡ଼ିଲା ଦୌଡ଼ି ସାରିଲା ପରେ ରୁମାଲ୍ ଥୋଇଥିବା ବ୍ୟକ୍ତିଟି ସେ ତା ବ୍ୟକ୍ତିର ସ୍ଥାନ ଅଧିକାର କରିଥାଏ ଯାହାଫଳରେ କି ସେ ଚୋର ଦାଉରୁ ମୁକ୍ତି ହୋଇଥାଏ ଆଉ ଗୋଟେ ଏମିତି ଖେଳ ଅଛି ବହୁ ବହୁ ଚୋରି ଖେଳ ଅଛି ବହୁ ଚୋରି ମଧ୍ୟ ଦୁଇଟି ଟିମ୍ ହେଇଥାଏ ଏମିତିି ଆଙ୍କର ମେମ୍ବର୍ କୌଣସି ଲିମିଟ୍ ନଥାଏ କୌଣସି ଲିମିଟ୍ ନଥାଏ ତା'ର ଦୁଇଟି ଟିମ୍ ହୋଇଥାନ୍ତି ଦୁଇ ଦଳର ଅଲଗା ଅଲଗା ହେଇଥାନ୍ତି ତ ଗୋଟେ ଥାଏ ଚୋର ଆଉ ଗୋଟେ ଜଣେ ଥାଏ ଅଲଗା ଅଲଗା ମେମ୍ବର୍ ରହିକି ଖେଳକୁ ସୁୁଧ ନୀତିନିୟମ ଭାବରେ ନେଇଥାନ୍ତି ତା ଭିତରୁ ଗୋଟେ ଚୋର ଥାଏ ଯୋଉ ଟିମ୍ରେ ଟସ୍ ଜିତିବେ ସେ ଟିମ୍ ଆଗ ଯିବେ ଖେଳିବାକୁ ଅଲଗା ଟିମ୍ ମାନେ ତାଙ୍କୁ ଜଗିବେ ଯେପରିକି ବହୁ ନିଜ ତାଙ୍କର ବୋର୍ଡର୍ରେ ଭିତରକୁ ଆସି ନ ଆସିପାରେ ଯେତେବେଳେ ସମସ୍ତେ ଜଗିବେ ଗୋଟେ ଫାର୍ଷ୍ଟ୍ ଯିବ ଜଣେ ବ୍ୟକ୍ତି ତା'କୁ ବହୁ ମୁଣ୍ଡ ଛୁଇଁକି ସମସ୍ତଙ୍କୁ ଗୋଡ଼େଇବାକୁ ଚେଷ୍ଟା କରେ ଯଦି ମାଡ଼ ଦେଇଥିଲେ ତ ଇଏ କରେ ଯଦି ମାଡ଼ ଦେଇପାରେ ତାଙ୍କ ରାହା ଛାଡ଼ିଯାଏ କବାଡ଼ି କବାଡ଼ି କହିକି ଦୌଡ଼ି ଯାଇଥାଏ ଯଦି କବାଡ଼ି କବାଡ଼ି ଛାଡ଼ିଯାଏ ଆମ ଅନ୍ୟ ଜଗିଥିବା ବ୍ୟକ୍ତିମାନେ ଯାଇକି ତା କ'ଣ ମାଡ଼ ଦେଇଥାନ୍ତି ଯାହାଫଳରେ ସେମାନେ ଆଉଟ୍ ହେଇ ଯାଇଥାନ୍ତି ତାହା ଫଳରେ ବହୁ ଚେଷ୍ଟା କରିବ ଯେ ମାନେ ସେମିତି ତାଙ୍କ ଏବେ ସେ ସୁବିଧା ଦେଖି ଚେଷ୍ଟା କରାଯାଉ ତା ପାଳିରେ ପହଁଞ୍ଚିବା ପାଇଁ ଏସବୁ ଖେଳ ହୋଇଥାଏ ଖେଳ ଗୁଡ଼ିକୁ ମଧ୍ୟ ଆମେ ବହୁତ ସମ୍ମାନ କରିଥାଉ ଖେଳ ଗୁଡ଼ିକ ଆମର ଜୀବନ ଏବଂ ଜୀବନ ଶୈଳୀକୁ ସବୁ ଆହୁରି ସରଳ କରିଦେଇଥାଏ ଯାହାଫଳରେ କିି ମୋ ଜୀବନ ଜିଇଁବାର ପଦ୍ଧତିଟିକୁ ବହୁତ ଉନ୍ନତ ହୋଇଥାଏ